ଯୋଗ କେବଳ ଏକ ପ୍ରକାର ବ୍ୟାୟମ ତା ଛଡ଼ା ଆଉ କିଛି ନୁହେଁ କାରଣ ଯୋଗ କଲେ ମଣିଷର ଏକାଗ୍ରତା ବଢ଼େ ସୁସ୍ଥ ସବଳ ରୁହନ୍ତି ଏବଂ ଶରୀରରେ ମାଂସପେଶୀ ସୁଦୃଢ଼ ହେବା ସହିତ ବିଭିନ୍ନ ପ୍ରକାର ରକ୍ତ ସଞ୍ଚାଳନରେ ବି ସେ ଉପକୃତ ପାଇଥାନ୍ତି ତେଣୁ ବ୍ୟାୟମ କଲେ ବା ଯୋଗ କଲେ ଆମେ ହୃଦ ଜନିତ ରୋଗରୁ ବଞ୍ଚିବା କିମ୍ବା ହାଇ ବ୍ଲଡ଼୍ ପ୍ରେସର୍ରୁ ଆମେ ଉପକାର ପାଇପାରିବା ଯାହା ଫଳରେ ଆମ ଶରୀରରେ ରକ୍ତ ମାଂସ ଏ ସବୁ ବିଭିନ୍ନ ପ୍ରକାର ଚାଲେ ତେଣୁ ରକ୍ତର ସଞ୍ଚାଳନ ଅଭାବରୁ ମଣିଷ ଆଜିକାଲି ହାଇ ବ୍ଲଡ଼୍ ପ୍ରେସର୍ କିମ୍ବା ଲୋ ବ୍ଲଡ଼୍ ପ୍ରେସର୍ରେ ଆକ୍ରାନ୍ତ ହେଇ ମଣିଷ ଅପା ଅପାରଗ ହେଇଯାଉଛନ୍ତି କାହା ଗୋଡ଼ ହାତ ପଡ଼ିଯାଉଛି କାହାରେ ମଥାର ବିକୃତ ହେଇଯାଉଛି ମୁହଁ ଏବଂ ମୁଣ୍ଡରେ ଶିର ଫିର କଟିଗଲେ ସେମାନେ ମରି ବି ଯାଉଛନ୍ତି ତେଣୁ ବ୍ୟାୟମ ଜନିତ କିମ୍ବା ଯୋଗ କରିଲେ ଏ ସବୁ ରୋଗ ଦାଉରୁ ବହୁତ ଲୋକ ଉପକାର ପାଇକି ଭଲ ଭାବରେ ସୁସ୍ଥ ହେଇ ପାରୁଛନ୍ତି କାହିଁକିନା ଆମକୁ ବ୍ୟାୟମ କିବା ଯୋଗ ମାଧ୍ୟମରେ ଆମକୁ ଡାକ୍ତରଖାନା ଯିବା ପାଇଁ ପଡ଼ୁନି କମ୍ ଖର୍ଚ୍ଚରେ କିମ୍ବା ବା କମ୍ ପଇସାରେ ବି ଆମେ ଅଳ୍ପ ରୋଗଟାକୁ ଆମେ ଯୋଗ ମାଧ୍ୟମରେ ତାକୁ ଦୂରୀ କରିପାରୁଛେ ତେଣୁ ଆମକୁ ଯୋଗ ବା ବ୍ୟାୟମଟା ନିତ୍ୟାନ୍ତ ଆବଶ୍ୟକ ପ୍ରତ୍ୟେକ ଦିନ ମଣିଷ ଯଦି ଆମେ ବ୍ୟାୟମ ବା ଯୋଗ କରୁ ତେବେ ଆମେ ବହୁତ ମାନେ ଭଲରେ ରହୁ ବା ଆମର ସ୍ଥିରତା ବଢ଼େ ଏବଂ ମସ୍ତିଷ୍କର ବହୁତ ଉନ୍ନତ ଭାବରେ କାର୍ଯ୍ୟ କରେ